ମୁଇଁ ଖାଦ୍ୟ ବନାବା ବେଲେ ଆଗ ବନା ଲାଗୁଛି ମୁଁ ଟିକେ ନୁନ୍ ବେଶୀ ଲଗେଇ ଦଉଥିଲି ଆଗ୍ ଟିକେ ଭଲ୍ ଭଲ୍ ଜଳି ନ ସେଥି ଲାଗି ସମସ୍ତେ ଯେନ୍ତା ବନାସି ସେଇଟା ଖାଇନସ୍ ଭଲ୍ ଲାଗୁସି ବୋଲ୍ସନ୍ ଯେନ୍ତା ବନାଲୋ ମୋର ସମସ୍ତେ ଖାଇସନ୍ ଆଉ କିଛି ଚିନ୍ତା ନ କର୍ କେମିତି ନା କେମିତି ନୁନ୍ ଟିକେ ବେଶୀ ଲାଗି ଗଲେ ଟିକେ କହିଲେ ଆରେ ଟିକେ କମ୍ କରି ଲଗାସି ଆଉ ବେଶୀ କରି ନୁନ୍ ବେଶୀ କରି ଲାଗି ଯାସି ସେଥି ଲାଗି ମୁଁ ମୋ ଠାରୁ ମୁଇ ଏନ୍ତା ଶିଖିଲାଲୁ ନୁନ୍ ଟିକେ ଲଗା ଦେସୁ ବୋଲେ ଏବେ ଟିକେ ଭଲ୍ ଟିକେ କମ୍ କରି ଲଗାଲି ନୁନ୍ ସେଥି ଲାଗି ସମସ୍ତେ କହି ସନ୍ ଯେ ନୁନ୍ ଏବେ ଟିକେ ଲଗେଇ ଜାଣିଲାନି ବୋଲି ଭଲ୍ ଲାଗୁଛି ବୋଲି ବଡ଼ ସନ୍ କହି ସନ୍ ମୁଁ ରେସିପି ବନାସି ବରାଟା ମୁଁ ଜାନ୍ସି ଆଉ ସବୁକୁ ଦେସି ସମସ୍ତେ ଭଲ୍ ଲାଗୁଛି ବୋଲି କିରି କହି ସନ୍ ସେଥି ଲାଗି ଆମେ ସମସ୍ତେ ଗୋଟେ ଗୋଟେ ଲେଖାଁ ଖାଉଛୁଁ ଆଉ ମୁଇଁ ଖାଉଚେ ରେସିପି ମୁଁ ନିଜେ ରାନ୍ଧି କିରି ସମସ୍ତଙ୍କୁ ଦଉଚେ